ହ୍ୟାଲୋ ମ୍ୟାଡ଼ାମ୍ ଆଉ ଆପଣ ଯେଉଁ ପିଲାଙ୍କର ଛୁଟି ଟିକିଏ ଦେବେ ଆମେ ଗୋଟା ଯିବୁ ବାହାରକୁ ପୁଅର ଟିକିଏ ଛୁଟି ଦେଲେ ସେ ଛୁଟି ସୋମେଶ ପରିଡ଼ା ଛୁଟି ଟିକିଏ ଦେଲେ ସେ ଛୁଟିରେ ରହିବ ଆପଣଙ୍କ ପାଖକୁ ଟିକିଏ ଦରଖାସ୍ତ ଦେଇ ଛୁଟି ପିଲା ଟିକିଏ ରହିବ ଘରେ ଛୁଟିରେ ଆପଣ ଛୁଟି ତାକୁ ଟିକିଏ ଦେବେ ନା ମ ମ୍ୟାଡ଼ାମ୍ ଟିକିଏ ଦୟାକରି ଛୁଟି ଦେଲେ ଟିକିଏ ମୁଁ ରହିବିନି ଘରେ ବ୍ୟସ୍ତରେ ଯିବି ଗୋଟେ ବନ୍ଧୁ ଘର ସିଏ ଟିକିଏ ଘରେ ରହିବ ତାକୁ ଟିକିଏ ଛୁଟି ନଦେଲେ ସିଏ କେମିତି କ'ଣ ଇଏ ହେବ ଛୁଟି ଟିକିଏ ଦେଲେ ଆପଣଙ୍କୁ ଟିକିଏ କହୁଛି ଛୁଟି ଟିକିଏ ଦିଅନ୍ତୁ ଆଉ ଆମେ ତ ବୁଝୁଛୁ ସେୟା ପାଠ ପଢ଼ା ହେଲା ବୁଝୁଛୁ କିନ୍ତୁ ସମୟ ଟିକିଏ ଦରକାର ତାହେଲେ ଆମେ ଘରେ ରହିବୁ ନେଇ ଉପସ୍ଥିତ ସିଏ ନ ରହିଲେ ଘରେ ପୁଣି ହେବ କେମିତି ଯାହା ବି ହେଲେ ଟିକିଏ ଆପଣଙ୍କୁ ଦିଅନ୍ତୁ ଟିକିଏ ଛୁଟି ଆଉ ଛୁଟି ଦେଲେ ସିଏ ଟିକିଏ ଘରେ ରହିଲେ ଆମେ ଟିକିଏ ଯିବୁ ପୁରା ଅର୍ଜେଣ୍ଟ କାମ ଅଛି ଆମର ଆମେ ଫୁଣି ଯିବୁ ତାକୁ ଟିକିଏ ଛାଡ଼ିକରି ଘରେ ଛୁଟି ନେବେ ଯେ ଆଉ ଟିକିଏ ଆପଣଙ୍କ ଉପରେ ନିର୍ଭର ଆଉ ଯାହା କରିବେ ପିଲାକୁ ଟିକିଏ ପାଠ ପଢ଼ାରେ ଲୋ ଅଛି ପୁଣି ପାଠ ଦେଖିବେ ଯାହା ବି ହେଲେ ଟିକିଏ ଛୁଟି ଦେଲେ ଆମେ ଟିକିଏ ଘରେ ରହିବୁନି ପୁଣି ନିହାତି ଆବଶ୍ୟକ ରହିବାକୁ ପଡ଼ିବ ନା ମ ମ୍ୟାଡ଼ାମ୍ ଟିକିଏ ଦୟାକର କ'ଣ କରିବା ଆମେ ମାଗୁଛୁ ଛୁଟି ଟିକିଏ ଟିକିଏ ଯାହା ବି ହେଲେ ଟିକିଏ ଛୁଟି ଦେବାକୁ ପଡ଼ିବ ଆମେ ତ ଛାଡ଼ିଛୁ ତୁମ ପାଖରେ ପଢ଼ିବା ପାଇଁ ପାଠ ପଢ଼ିକି ମାର୍କ ରଖିବ କି ତାର ତ ଚେଷ୍ଟା କରିବ ଯାହା ବି ହେଲେ ଆମେ ଟିକିଏ ଛୁଟି ଟିକିଏ ଦେଇଦେଲେ ତା'ପରେ ତାର ପାଠ ପଢ଼ିବ ଆଉ ଆମେ ତ ସେଇଟା ମାନୁଛୁ ଏକ୍ଜାମରେ ମାର୍କ ଟିକିଏ କମ ରହୁଛି ଯାହା ବି ହେଲେ ପାଠ ଆଗ ଦରକାର ଏ ଆମର ଗୋଟେ ଅର୍ଜେଣ୍ଟ ଦରକାର ଘରେ ରହିବୁ କେହି ନାହାନ୍ତି ଏକୁଟିଆ ଘର ତା'ପରେ ପିଲା ଟିକିଏ ଘରେ ଛୁଟି ଆଜ୍ଞା ହେଉ